ଆମ ଅଞ୍ଚଳର ଯେଉଁ ଅଛନ୍ତି ଯେଉଁମାନେ ମାଛ ଧରା ସମ୍ପ୍ରଦାୟ ତାଙ୍କୁ ସାଧାରଣତଃ କୈିବର୍ତ ବା କେଉଟୁ କୁହାଯାଏ ଏମିତିକି ଆଉ ଗୋଟେ ଛୋଟ ଜାତି ଅଛନ୍ତି କିଛି ଗୁଖା ସମ୍ପ୍ରଦାୟ ସେମାନେ ବି ମାଛ ଧରାରେ ଜଡ଼ିତ ଏଇ ମାନେ କେଉଟ ବା କୈିବର୍ତ ଆଉ ଗୋଖା ଏଇମାନେ ହିଁ ମାଛ ଧରା ସହିତ ଜଡ଼ିତ ଆଉ ଦ୍ୱିତୀୟ କଥା ଆମେ ସେମାନଙ୍କ ସହିତ ଭଲ ଭାବରେ ଚଳୁ ଆମ ପର୍ବପର୍ବାଣିରେ ସିଏ ଯୋଗ ଦିଅନ୍ତି ଆମେ ତାଙ୍କ ପର୍ବପର୍ବାଣି ଦଉ ଆମେ ପ୍ରାୟ ଆମ ଗାଁରେ ସମସ୍ତେ ଏକାଠି ଚଳୁ ଏକାଠି ରହୁ ଏକାଠି ଚାନ୍ଦାବେଦା ଯାହା ହେଲା ଗାଁରେ ଯେକୌଣସି ସମୂହକାର୍ଯ୍ୟ ଏକାଠି କରୁ ମିଳିମିଶି ରହୁ ସେମିତି କିଛି ନାହିଁ ଆଉ ତୃତୀୟରେ ମତ୍ସ୍ୟଜୀବୀ ଯେଉଁମାନେ ଯେଉଁ ସମ୍ପ୍ରଦାୟ ରହିଲେ ସେମାନେ ଯେଉଁ ପର୍ବ ପାଳନ କରନ୍ତି ସାଧାରଣତଃ ଏବେ ଏଇ ଚୈତ୍ର ପର୍ବରେ ଚଇତି ପର୍ବ ବୋଲି କୁହନ୍ତି ସେମାନେ ଚଇତି ପର୍ବ ପାଳନ କରନ୍ତି ସେମାନଙ୍କର ସ୍ପେଶାଲ୍ ଗୋଟେ ଘୋଡ଼ା ନାଚରେ ସେମାନେ ବେଶୀ ଇଣ୍ଟରେଷ୍ଟ ଘୋଡ଼ା ନାଚ ବି ସେମାନେ ତାଙ୍କର ପର୍ବରେ ସେମାନେ ପାଳନ କରନ୍ତି ବାହାରକୁ ଯାଆନ୍ତି ବିଭିନ୍ନ ଅଞ୍ଚଳକୁ ଯାଆନ୍ତି ଘୋଡ଼ା ନାଚ କରିବା ପାଇଁ ଚଇତି ପର୍ବ ତାଙ୍କର ମୁଖ୍ୟ ପର୍ବ